ହ୍ୟାଲୋ କିଏ କହୁଥିଲେ ହଁ ଆଜ୍ଞା କହୁଥିଲି ମିଠା ଦୋକାନରୁ କୁହନ୍ତୁ ହଁ ଆମ ପାଖରେ ଆମ ଲେଟେଷ୍ଟ୍ ଏବେ ଯାହା ଅଛି ତ ଗୁଲାବ୍ ଜାମୁନ୍ ହବ ଆପଣଙ୍କୁ ରସ୍ମଲେଇ ମିଳିବ ରସ୍ଗୁଲା ମିଳିବ ଲଡ଼ୁ ମିଳିବ ହଁ ଫ୍ରେସ୍ ମାଲ୍ ଆମର ସକାଳେ ହିଁ ତିଆରି ହୋଇଛି ଆଉ ଆପଣଙ୍କୁ ସୋନ୍ପାମ୍ପଡ଼ି ବି ମିଳିବ ସେ ମିଠାଇ ଗୋଟେ ଅଛି ସେ ଆମର ଗୋଟେ ଲେଟେଷ୍ଟ୍ ଅର୍ଡ଼ର୍ ଗୋଟେ ଏବେ ତିଆରି କରୁଛୁ ସେଇଟା ବି ମିଳିବ

ତ ଆପଣ ଆଗ ଦେଖନ୍ତୁ ଚେକ୍ କରନ୍ତୁ ଆପଣ ଚାଖିକି ନେଇ ପାରିବେ ଟେଷ୍ଟ୍ କରିକି ବି ନେଇପାରିବେ ସେଥିରେ କିଛି ଅସୁବିଧା ନାହିଁ ଗୁଲାବଜାମୁନ୍ ଆପଣଙ୍କୁ କିଲେ ଆସିବ ଦୁଇଶହ ଅଶୀ ସେ ପାଖାପାଖି ବାଇଶରୁ ତେଇଶଟା ପିସ୍ ରହିବ ସେଥିରେ ଦୁଇଶହ ଅଶୀ ପଡ଼ିବ ଆପଣଙ୍କୁ କେ ଜି ରସଗୁଲା ଆମର ଗୋଟେ ପିସ୍କୁ ଦଶ ଟଙ୍କା ତ କେ ଜି ହିସାବରେ ଆପଣ ବାଇଶ ତେଇଶଟା ହେଲେ ସେଇ ଦୁଇ ଶହ ଦୁଇ ଶହ ଚାଲିଶ ଏମିତି ପଡ଼ିବ ଆପଣଙ୍କୁ ରସ୍ମଲେଇ ଆମର ଛୋଟ ପ୍ୟାକ୍ ଦିଆହେଉଛି ଚାଳିଶ ଟଙ୍କିଆ ଆପଣ ଅଧିକ ନେବାକୁ ଚାହୁଁଛନ୍ତି ସେ ଅଧିକ ବି ମିଳିବ ସେଇ ଅଶୀ ଟଙ୍କିଆ ଶହେ ଟଙ୍କିଆ ଶହେ ଦେଢ଼ଶହ ଟଙ୍କିଆ ଏମିତି ସବୁ ପ୍ୟାକେଟ୍ ଆପଣ କ'ଣ କେମିତି ପ୍ୟାକେଟ୍ ନେବେ ହଁ ମିଠାର ହଁ ଛେନାଝିଲି ହଁ ତିଆରି ଚାଲିଛି ଆମର ଏବେ ଯେ ଆପଣ କେତେବେଳେ ଆସିବେ ସେଇ ସୁଦ୍ଧା ଆମେ ହୋଇଯାଇଥିବ ଏ ସକାଳଟା ନା ତ ଜିନିଷ ଏବେ ତିଆରି ଚାଲିଛି

ହଁ ଆଜ୍ଞା ଆପଣ କହିଲେ ଆମେ ନଗଦ ବି ତିଆରି କରିକି ଆପଣଙ୍କୁ ଦେଇପାରିବୁ କିଛି ଅସୁବିଧା ନାହିଁ ଆମର ଏଠାରେ ଅଛନ୍ତି ସବୁ ଆପଣ ଅଧିକ ନେଲେ ସେହି ହେଲେ ସେ ବୋଲି କେତେ କ'ଣ ନେବେ କୋଡ଼ିଏ କିଲେ କେଉଁଥିରୁ ନେବେ ହଁ ଆଜ୍ଞା ନିଶ୍ଚିତ ନିଶ୍ଚିତ ନିଶ୍ଚୟ ନିଶ୍ଚୟ ରେଟ୍ କମିବ ଡିସ୍କାଉଣ୍ଟ୍ ହେବ କୋଡ଼ିଏ କେ ଜି ମିଠା ନେବେ କେଉଁଥିରୁ ଗୁଲାବ୍ଜାମୁନ୍ ନା ରସଗୋଲା ହଁ ହଉ ହଁ ଆଜ୍ଞା ହଁ ରେଟ୍ କମିବ ଆପଣ କିଛି ଭାବନ୍ତୁନି ରେଟ୍ କମିଯିବ କିଛି ଅସୁବିଧା ନାହିଁ ହଁ ନାହିଁ ଆପଣଙ୍କୁ ମିଠାର କ୍ୱାଣ୍ଟିଟିରେ କିଛି କିଛି ମିଳିବନି ଆପଣ ଚିନ୍ତା କରନ୍ତୁନି ପୁରା ଭଲ ମିଠା ଆମେ ଆପଣଙ୍କୁ ଦେବୁ ରେଟ୍ କଥା ଆପଣ ଆସିକି ଦେଖନ୍ତୁ କେମିତି କ'ଣ ମିଠା ନେବେ ତ ଆମେ ସେହି ଅନୁସାରେ ଆମେ ଆପଣଙ୍କୁ ରେଟ୍ରେ ଡିସ୍କାଉଣ୍ଟ୍ ଦେଇଦେବୁ ହଁ ଆମର ବି ଏଠି ନୂଆ ଜିନିଷ ସବୁ ତିଆରି ହୋଉଛି ନିଜେ ଆମେ ତିଆରି କରୁଛୁ ଏଇଠି ଗୋଟେ ସନ୍ଦେଶ ବୋଲି ଗୋଟେ ମିଠା ଅଛି ଲେଟେଷ୍ଟ୍ ଆମେ ତିଆରି କରୁଛୁ ଏବେ ଜଷ୍ଟ୍ ଆପଣ ତାକୁ ବି ଚାଖିପାରିବେ କିଛି ଅସୁବିଧା ନାହିଁ ଏମିତି ସବୁ ନୂଆ ନୂଆ ଅଛି ସବୁ ମିଠା କ'ଣ କହିଲେ ମ୍ୟାମ୍ ନାଇଁ ନାଇଁ ଆମର ବେଷ୍ଟ୍ ଚଏସ୍ ନହେଲେ ଆମେ ଫର୍ଚୁନ୍ ତେଲ ୟୁଜ୍ କରୁଛୁ ପୋଡ଼ା ତେଲ ନୁହଁ ହଁ ହଁ କିଛି ଅସୁବିଧା ନାହିଁ ଆମର ଅଛି ଡେଲିଭରୀ ସୁବିଧା ବି ଅଛି ଆଉ ଆପଣ ଆସିକି ବି ନେଇ ପାରିବେ ସେଥିରେ କିଛି ଅସୁବିଧା ନାହିଁ ନାଇଁ ନାଇଁ ସେଇଟା ଆମର ସେଇଟା ଆମର ଆମେ ଆମ ତରଫରୁ ସେଇଟା ଡେଲିଭରୀ କରିବୁ ଆପଣ ଯଦି ଅଧିକ ନେବେ ତ ଆମେ ଖୁସି ହେବୁ କିଛି ଅସୁବିଧା ନାହିଁ ଆମେ ସେମିତି ଡେଲିଭରୀ କରିବୁ ଆମର ସେଇଟା ଫ୍ରି ଅଫ୍ କୋର୍ସ୍ ଡେଲିଭରୀଟା ଆମର ସବୁବେଳେ ଫ୍ରିଟା ହଁ ନିଶ୍ଚିତ ଆଜ୍ଞା ନିଶ୍ଚିତ ଆଜ୍ଞା ମିଠା ଦେଖିବେ ଆପଣ ଚାଖିପାରିବେ କିଛି ଅସୁବିଧା ନାହିଁ ଆମର ସବୁ ଲେଟେଷ୍ଟ୍ ଜିନିଷ ସବୁ ନୂଆ ବି ତିଆରି ହୋଇଛି ଏବେ ହଁ ହଉ ଆଜ୍ଞା ହଉ ଆଜ୍ଞା ହଁ ରହିଲି